ହଁ ମୋ ପାଖରେ ଗୋଟିଏ ସିଲେଇ ମେସିନ୍ ଅଛି ସେଥିରେ ମୁଁ ବିଭିନ୍ନ ପ୍ରକାରର ବ୍ଲାଉଜ ସିଲେଇ କରେ ଓ ସେହି ଡିଜାଇନର କିଛି କିଛି ଲଟକନ୍ ଓ ଏମ୍ବ୍ରୋଡ଼ୋରୀ ସାଇଡ଼ରେ ଲଗାଏ ବ୍ଲାଉଜଟି ଆହୁରି ସୁନ୍ଦର ଦେଖାଯାଏ ଉପକରଣ ପାଇପିଂ ଫଲ୍ସ ଏହିପରି କିଛି ଉପକରଣ ମୁଁ କିଣିବାକୁ ଚାହୁଁଛି